ହ୍ୟାଲୋ ବାବୁ ମୁଁ ଯେଉଁ ଅର୍ଡ଼ର କରିଥିଲି ପିଜା ଅର୍ଡ଼ର କରିଥିଲି ବର୍ଗର ଅର୍ଡ଼ର କରିଥିଲି ହଁ ସେଇଟା କେବଳ ମୁଁ ଅର୍ଡ଼ର କରି ଦେଇଥିଲି ଆଉ କ'ଣ କହିଲ କ'ଣ ପା ମାନେ କିଛି କ'ଣ ଥଣ୍ଡା ଉପରେ କ'ଣ ଅଛି ସ୍ପ୍ରାଈଟ ଥମସଅପ କୋକାକୋଲା ମାଜା ମିରିଣ୍ଡା ଏମିତି କିଛି ଅଛି କି କ'ଣ ଅଛି କହିଲ ନାହିଁ ଥମସ ଅପ କ'ଣ ଥମସ ଅପ ଛାଡ଼ ଆଉ କ'ଣ ଅଛି ଜୁସ ଫୁସ ଉପରେ କିଛି ଅଛି କି ଯଦି ଜୁସ ଫୁସ ଅଛି ତାହେଲେ କୁହ ହଁ ହଁ ହଁ ଫଳ ରସ ଦହି ଟା ଯଦି ହେଇଥାନ୍ତା ଭଲ ହେଇଥାନ୍ତା ହଁ ଘୋଳ ଦହି ଘୋଳ ଦହି ହଁ ହଁ ହଉ ଯଦି ଆପଣ ଆଣିକି ଆସିଲା ବେଳକୁ ଘୋଳ ଦହି ତିନିଟା ନେଇ ଆସିବେ ଆଉ ଆଉ ଗୋଟେ ଆମର କୋକ ଗୋଟେ ନେଇଆସିବେ ଆଉ ହଁ ହଁ ହଁ ଆଉ ଫଳ ରସ ଗୋଟେ ଆଣିବେ ହେଲା ହଉ